ହ୍ୟାଲୋ ମୁଁ ସାବିତ୍ରୀ କହୁଛି ଗୋଲା ସାହିରୁ ଜାଣିପାରଛ ତ ତୁମେ ଚଗଲା ତ ହଁ ଆଉ ଆମର କାଲି ଯିବାର ଥିଲା ନୂଆପଡ଼ା ମନ୍ଦିର ଆଉ ଗୋଟେ ବାହାଘର ଅଛି ରିଲେଟିଭଙ୍କ ମାନେ ବନ୍ଧୁ ବାନ୍ଧବଙ୍କର ଆପଣ କାଲି ଫାଙ୍କା ଅଛ ତ ତୁମେ ତୁମ ଗାଡ଼ିଟା କାର୍ଟା ଆମର ଟିକେ ଦରକାର ଥିଲା ତୁମେ ଟିକେ ଆସିବ ସାତଟାରୁ ଆମେ ବାହାରକି ଯିବୁ ତୁମେ ସେଇ ଅନୁସାରେ ଆସିବ ଆମର ବାହାଘର ଅଛି ତା'ପରେ ତିନିଟା ଚାରିଟା ବେଳକୁ ଆମର ସରିଯିବ ହଁ ମୁଁ ଗୋଲା ସାହିରୁ କହୁଛି ହଁ ତମେ କାଲି ଗାଡ଼ିଟା ଆଣିବା ଆମର ଯିବୁ ଆଉ ନୂଆପଡ଼ା ମନ୍ଦିର ଏଇଠୁ ନୂଆପଡ଼ା ମନ୍ଦିର କେତେ ଟଙ୍କା କ'ଣ କହୁଛ ପଇସା ଆଉ ତୁମେ ହଁ ଏତେ ଟଙ୍କା କ'ଣ କହୁଛ ଆମେ ଗାଁ ଲୋକ ସବୁବେଳେ ତୁମକୁ ଡାକୁଛୁ ତୁମେ ଏତେ ଟଙ୍କା ଆମକୁ କହିଲେ ଆଉ ହବ କି ଆଉ ସବୁବେଳେ ତୁମେ ଆମକୁ କଲ୍ ଯାଉଛି ସବୁବେଳେ ମୁଁ ଡାକୁଛି ତୁମେ ତ ଜାଣିଥିବ ଆଉ ଯାହା ବି ହେଲେ ଟିକେ କାଟିକି ଆମକୁ ଦେବନା ଗାଁ ଲୋକ ପୁଣି ରେଗୁଲାର୍ ଆସୁଛ ଆମର ବନ୍ଧୁବାନ୍ଧବ ଘରକୁ ଯିବୁ ବାହାଘରକୁ ତ ଯିବୁ ସେ କାର୍ଟାରେ ପାଞ୍ଚ ଛଅଜଣ ପାଇଁ ଠିକ୍ ତୁମ ଗାଡ଼ିଟା ମୋ ପୁଅ ଝିଅ ତା' ବାପା ଏମିତି ସବୁ ଆମେ ଯିବୁ ପାଞ୍ଚ ଛଅଜଣ ବାହାଘରଟା ଆଟେଣ୍ଡ ମାନେ ସେଠି ଯାଇକି ପହଞ୍ଚିକି ପୁଣି ସାରିକି ପୁଣି ପଳାଇ ଆସିବା ଖାଇ ଖାଇକି ଆସିବା ମନ୍ଦିର ବାହାଘର ମନ୍ଦିରକୁ ଯିବା ଆମକୁ ଖାଲି ତୁମ ଗାଡ଼ିଟା ଦରକାର ସାତଟା ବେଳକୁ ତୁମେ ଫାଙ୍କା ଅଛ ତ ହଉ ହଉ ତୁମେ ଆସିବ ନିହାତି ମୁଁ ଆମେ ସବୁ ବାହାରିକି ଥିବୁ ସକାଳୁ ତୁମକୁ ଫୋନ କରି ଦେବୁ ତୁମେ ନିହାତି ତ ଆସିବ ଆଉ ତ ଆମେ ତ କାହାକୁ କହୁନା ତୁମକୁ ତ ଆମେ କହୁ ସେଇ ଯେଉଁ ନୂଆପଡ଼ା ମନ୍ଦିର ସେଇଠି ନେଇକି ଆମକୁ ଛାଡ଼ି ଦେବ ତା'ପରେ ତୁମେ ଯଦି କ'ଣ କାମ ଥିବ ପୁଣି ପଳାଇ ଆସିବ ତା'ପରେ ପୁଣି ଆମେ ଫୋନ କରିଦେଲେ ତୁମେ ପୁଣି ପଳାଇବ